ଆମ ଗ୍ରାମ ପାଖରେ ଥିବା ଏକ ବଜାରରେ କୃଷକମାନେ ବିଭିନ୍ନପ୍ରକାର ରାସାୟନିକ ସାର ଆଣିଥାନ୍ତି କିନ୍ତୁ ଏହି ବର୍ଷ ଆମ ଗ୍ରାମରେ ଥିବା ବଜାରରେ କୌଣସି ପ୍ରକାର ବି ରାସାୟନିକ ସାର ବା ପିଡ଼ିଆ ମଧ୍ୟ ଆସି ନାହିଁ ଏହା ଦ୍ୱାରା ଆମ ଗ୍ରାମ ଥିବା ବହୁତ କୃଷକମାନେ ନିଜର ବିଲ ଚାଷ କରିଥିବା ବିଲ ଜମିରେ ଚାଷ ଫସଲଗୁଡ଼ିକ ବହୁତ ନଷ୍ଟ ହେଉଛି କାହିଁକିନା ବଜାରରେ ବିକ୍ରୟ କରୁଥିବା ଲୋକମାନେ ଏହାକୁ ବାହାରେ ବିକି ଦିଅନ୍ତି କିମ୍ବା ବଜାରରେ ଏହାକୁ ଅଧିକ ମୂଲ୍ୟ ଦେଇ ବିକିଥାନ୍ତି ଏଣୁ ସାଧାରଣ କୃଷକମାନେ ଏହାକୁ କିଣିବାକୁ ସକ୍ଷମ ହୋଇପାରନ୍ତି ନାହିଁ ଏଣୁ ଆମ ଗ୍ରାମରେ ଥିବା ବିଭିନ୍ନପ୍ରକାର ଆମ ଗ୍ରାମରେ ଆମ ଗ୍ରାମରେ ଲୋକ କୃଷକମାନେ ଚାଷ କରିଥିବା ବିଭିନ୍ନପ୍ରକାରର ଫସଲଗୁଡ଼ିକ ନଷ୍ଟ ହୋଇଥାଏ ଓ ବହୁତ ଗୁଡ଼ିଏ ଓ ମରୁଡ଼ି ପଡ଼ିଥାଏ ଏହା ଦ୍ୱାରା ଆମ ଗ୍ରାମରେ ବିଭିନ୍ନ ଲୋକ ଆମ ଗ୍ରାମରେ ବହୁତ କୃଷକମାନେ ରାସାୟନିକ ସାର ନ ପାଇବାରୁ ସେ ନିଜ ସେମାନେ ଆତ୍ମହତ୍ୟା କରିଥାନ୍ତି ଓ ଏଣୁ ବହୁତ ଲୋକ ବହୁତ କୃଷକ ରାସାୟନ ସାର ନପାଇବାରୁ ସେ ଜମିଗୁଡ଼ିକୁ ବଞ୍ଜର୍ ବା ପଡ଼ିଆ ନ କରି ବାହାର ଦେଶକୁ ବା କାମ କରିବା ଯେପରିିକି ଗୁଜୁରାଟ ତାମିଲନାଡ଼ୁ ଚେନ୍ନାଇ ଏଭଳି ବିଭିନ୍ନ ସ୍ଥାନକୁ ଲୋକମାନେ ଚାଲିଯାଆନ୍ତି ଏହା ଦ୍ୱାରା ଆମ ଓଡ଼ିଶାରେ କୃଷକମାନଙ୍କର କୃଷକ କୃଷକମାନ କମ୍ ଦେଖିବାକୁ ମିଳିଥାଏ ଏଣୁ ମୁଁ ଅନୁରୋଧ କରୁଅଛୁ ଯେ ଆମ ପାଖରେ ଥିବା ସରକାରଙ୍କୁ ଆମ ପାଖ ଥିବା ବଜାରରେ ବିଭିନ୍ନପ୍ରକାର ରାସାୟନିକ ସାର ସଂଯୋଗ କରିବାକୁ ଏହା ଦ୍ୱାରା ନହେଲେ ତ ଆମ ଗଞ୍ଜାମରେ ବିଭିନ୍ନପ୍ରକାର ମରୁଡି ଦେଖିବାକୁ ମିଳିବ